ଆମ ଅଞ୍ଚଳରେ ତେରଟି ୱାର୍ଡକୁ ନେଇ ଏକ ପଞ୍ଚାୟତ ଗଠିତ ପଞ୍ଚାୟତର ମୁଖ୍ୟ ସରପଞ୍ଚ ତାଙ୍କର ନାମ ଶ୍ରୀଯୁକ୍ତ କୀର୍ତ୍ତନ ପ୍ରଧାନ ରଣପୁର ବ୍ଲକର ନୟାଗଡ଼ ଡିଷ୍ଟ୍ରିକର କାଉନସିଲର ଭାବେ ପୁଷ୍ପାଞ୍ଜଳି ବେହେରା ବିଧାୟକ ଭାବେ ସତ୍ୟ ନାରାୟଣ ପ୍ରଧାନ ସାଂସଦ ଭାବେ ପିନାକି ମିଶ୍ର ଅଛନ୍ତି